ପୂର୍ବ ସମୟ ତୁଳନାରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିକାଶ ଅଛି ଆମ ଅଞ୍ଚଳରେ ରହୁଥିବା ବାସିନ୍ଦା ସାହାଯ୍ୟ କରୁଅଛି ଯେପରିକି ରାସ୍ତା ଶିକ୍ଷା ଚିକିତ୍ସା ଇତ୍ୟାଦି ପୂର୍ବ ସମୟରେ ଆମ ଅଞ୍ଚଳରେ ଯିବା ଆସିବା ପାଇଁ କୌଣସି ରାସ୍ତା ନଥିଲା ଏବେ ଆମ ଅଞ୍ଚଳରେ ବହୁତ ଭଲ ଭାବରେ ସଡ଼କ ହୋଇ ଯାଇଛି ରାସ୍ତା ହୋଇ ଯାଇଛିି ଯାହାଦ୍ୱାରା ଆମେ ବହୁତ ଖୁସିରେ ଯିବା ଆସିବା କରିଥାଉ ପୂର୍ବକାଳରେ ଆମ ଅଞ୍ଚଳରେ ଚିକିତ୍ସିତ ହେବା ପାଇଁ କୌଣସି ଚିକିତ୍ସାଳୟ ନଥିଲା ଏବେ ଗୋଟିଏ ଚିକିତ୍ସାଳୟ ହେବା ପାଇଁ ଆମେ ଆମ ଅଞ୍ଚଳର ସମସ୍ତ ରୋଗୀକୁ ଆମ ଚିକିତ୍ସାକୁ ନେଇଥାଉ ଆମ ଚିକିତ୍ସା କରେଇଥାଉ ଚିକିତ୍ସା ଅଞ୍ଚଳରେ ନେଇଥାଉ ପୂର୍ବ ସମୟ ତୁଳନାରେ ଏବେ ବହୁତ କିଛି ବିକାଶ ଘଟିଅଛି ଆମ ଅଞ୍ଚଳରେ ରହୁଥିବା ବାସିନ୍ଦା ଗୁଡ଼ିକ ସେଗୁଡ଼ିକ ପାଇଁ ବହୁତ ସାହାଯ୍ୟକାରୀ ହଉ ଅଛନ୍ତି